ଆଗକାଳରେ ଅନେକ ଅଞ୍ଚଳମାନଙ୍କରେ ଅନ୍ଧବିଶ୍ୱାସକୁ ଅଧିକ ବିଶ୍ୱାସ ରୂପରେ ଗ୍ରହଣ କରୁଥିଲେ ଏବଂ ଏବେ ବିି କରିଥାନ୍ତି କିନ୍ତୁ ଅଧିକାଂଶ କମ୍ କମ୍ ଭାବରେ ବିଶ୍ୱାସ କରନ୍ତି ଏବଂ ଅନ୍ଧ ଅନ୍ଧବିଶ୍ୱାସ ଅଞ୍ଚଳରେ ଯେତେବେଳେ ଆମେ ଗୋଟେ ଜାଗାରେ ଯାଇଥାନ୍ତୁ ଯାଉଥିବା ଏବଂ ଗୋଟେ ଆମର ଯିବାବେଳେ ଗୋଟେ ବିଲେଇ ଆସିକି ଯେତେବେଳେ ରାସ୍ତାଟା କ୍ରସ୍ କରିକି ଯାଇଥାଏ ସେତେବେଳେ ଲୋକମାନେ କହୁଥିଲେ ଅଶୁଭ ମାନେ ଏହା ଗୋଟେ ଅଶୁଭ ବା କିଛି ଭଲ ହୋଇନାହିଁ ୟା କିଛି ଗୁଟେ ହେବାର ଅଛି ବୋଲିକି କହିଥାନ୍ତି ଏବଂ ଅନ୍ଧବିଶ୍ୱାସ ଭାବେ ତାହାକୁ ଗ୍ରହଣ କରୁଥିଲେ କିନ୍ତୁ ଅନେକାଂଶ ଏ ଏ ଯୁଗରେ ଓ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁନାହାନ୍ତି କିନ୍ତୁ ଆଗକାଳରେ ଅଞ୍ଚଳମାନଙ୍କରେ ଅଧିକ ଭାବରେ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଅନ୍ଧବିଶ୍ୱାସ ଅଞ୍ଚଳରେ ଅନେକ ଭାବରେ ଅନ୍ଧବିଶ୍ୱାସ ହେଉଥିଲା